ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ସବୁଠାରୁ ଆକର୍ଷଣୀୟ ହେଲା ନିଜେ ଜ୍ୟୋତିର୍ବିଜ୍ଞାନ ଯାହାକି ଆଜିକାଲିର ସମାଜକୁ ବହୁତ ପ୍ରଭାବ କରିଅଛି ଆଉ ସମସ୍ତେ ବହୁତ ଇଚ୍ଛୁକ ରଖିଛନ୍ତି ଜ୍ୟୋତିର୍ବିଜ୍ଞାନ ବିଷୟରେ ଆଜିକାଲିର ପିଲାମାନେ ଯିଏକି ବହୁତ ଆଗ୍ରହ ଦେଖାଉଛନ୍ତି ଜ୍ୟୋତିର୍ବିଜ୍ଞାନ ହିସାବରେ ତାହା ହିଁ ବହୁତ ଗୁରୁତ୍ୱପୂର୍ଣ୍ଣ ସାମ୍ପ୍ରତିକ ଆବିଷ୍କାର ଏବଂ ଜ୍ୟୋତିର୍ବିଜ୍ଞାନରେ ଯେଉଁ ସବୁ ଅଗ୍ରଗତି ଉନ୍ନତି ଓ ଯାହା ବିି ବିଶ୍ୱାସନୀୟ ଘଟଣା ଯାକ ଘଟିିବା ଆସୁଛିି ବ୍ରହ୍ମାଣ୍ଡ ସେଇଟା ହିଁ ବୁଝାମଣାକୁ ଉନ୍ନତି କରିପାରିଛିି ଯାହାକି ଆଜିକାଲି ସମାଜ ପାଇଁ ବହୁତ ଭଲ ଜିନିଷ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଯାହାକି ଆଜିକାଲିର ଅବିଶ୍ୱାସନୀୟ ସମାଜକୁ ବିଶ୍ୱାସ ଦେଇପାରୁଅଛି